ମୁଁ ପକ୍ଷୀମାନଙ୍କୁ ବହୁତ ଭଲପାଏ ଏବଂ ଆମର ଘରର ସଦସ୍ୟମାନେ ପକ୍ଷୀମାନଙ୍କୁ ବହୁତ ଭଲପାଆନ୍ତି ଆମ ଘରରେ ଥିବା ଛୋଟ ଛୋଟ ପିଲାମାନେ ମଧ୍ୟ ପକ୍ଷୀମାନଙ୍କୁ ବହୁତ ଭଲପାଆନ୍ତି ସେମାନେ ଆସିଲେ ପିଲାମାନେ ବହୁତ ଖୁସି ହୁଅନ୍ତି ସେମାନେ ଯେମିତି ଆମ ବଗିଚାକୁ ଆକୃଷ୍ଟ ହୋଇ ଆସିବେ ସେଥିପାଇଁ ମଧ୍ୟ ମୁଁ ତା'ର ବ୍ୟବସ୍ଥା କରିଛି ଆମ ବଗିଚାରେ ମୋ ଫୁଲଗଛ ଫଳଗଛ ସେମାନେ ପାଣିପିଇବା ପାଇଁ ସବୁ ବ୍ୟବସ୍ଥା କରିଛି ଗୋଲାପଫୁଲ ଟଗରଫୁଲ କନିଆରିଫୁଲ ମନ୍ଦାରଫୁଲ ସବୁ ଲଗେଇଛି ଫଳଗଛ ମଧ୍ୟରୁ ଆମ୍ବଗଛ ପିଜୁଳିଗଛ ଜାମୁକୋଳିଗଛ କଦଳୀଗଛ ସେମାନେ ପକ୍ଷୀମାନେ ଆସନ୍ତି ଫଳଫୁଲ ଖାଇକି ବହୁତ ଆନନ୍ଦରେ ଖୁସିହୋଇ ତାଙ୍କର ଶବଦରେ ପୁଣି ତାଙ୍କ ବସାକୁ ଫେରିଯାଆନ୍ତି ସେମାନେ କେମିତି ପାଣି ପିଇବାରେ ଅସୁବିଧା ହେବନି ସେଥିପାଇଁ ମୁଁ ମଧ୍ୟ ଦୁଇ ତିନୋଟି ମାଟିପାତ୍ରରେ ସେମାନଙ୍କ ପାଇଁ ପାଣି ରଖିଥାଏ ସେମାନେ ଫଳଫୁଲ ଖାଇ ପାଣିପିଇକି ଆନନ୍ଦ ହୁଅନ୍ତି ଏବଂ ତାଙ୍କର ଯେଉଁ କିଚିରିମିଚିରି ଶବଦରେ ଆମେମାନେ ବହୁତ ଆନନ୍ଦ ହେଉ ଆମ ଘରେ ଥିବା ସମସ୍ତ ଲୋକ ମଧ୍ୟ ମୋତେ ପକ୍ଷୀମାନଙ୍କ ଯେମିତି ଆମ ଘ ବଗିଚାକୁ ଆସିବେ ସେଥିପାଇଁ ବହୁତ ପ୍ରକାରର ଚେଷ୍ଟା ମଧ୍ୟ କରୁ ଶୁଆ କାଉ ବଗ ପାରା ସେମାନେ ସବୁ ଆସିଲେ ଆମକୁ ବହୁତ ଖୁସିଲାଗେ